ରୋଷ ନିଜ ରୋଷେଇ ଘରେ ତ ବହୁତ ବାସନ କୁସନ ଅଛି ସେ ଭିତରୁ ହଉଛି ବାସନ ଷ୍ଟାଣ୍ଡ ବାସନ ଷ୍ଟାଣ୍ଡରେ ସବୁ ଥାଳି ତାଟିଆ ଡଙ୍କି ଚାମଚ ସବୁ ସାଇଜ ସାଇଜ କରିକି ରଖନ୍ତି ଆମେ ବି ରଖୁଛୁ ଆଉ କରେଇରେ ତରକାରୀ କରିବୁ ଆଉ ଡେକଚିରେ ଭାତ ବସେଇବୁ କ୍ଷୀର ବସେଇବୁ ଗ୍ଲାସରେ ପାଣି ପିଇବୁ ଚାମଚରେ ମାନେ ଯେଉଁ ଖାଇବୁ ଉପମା ସିମେଇ ଏସବୁ ଖାଇବୁ ଥାଳିରେ ଭାତ ଖାଇବୁ ଏ ଯେଉଁ ଗ୍ଲାସରେ ତ ପାଣି ପିଇବୁ ଗ୍ୟାସରେ ହଉଛି ରୋଷେଇ ଯେଉଁ ହଉଛି ଯେଉଁ ଆଗରୁ ତ ସବୁ ଚୁଲିରେ କରୁଥିଲେ ଏବେ ସବୁ ସରକାର ବାହାର କଲେଣି ଗ୍ୟାସ ଏଇ ଜଳା ଗ୍ୟାସ ସେଇ ଜଳା ଗ୍ୟାସରେ ସବୁ ରୋଷେଇ ହଉଛି ଏଥର ଗ୍ରାଇଣ୍ଡରରେ ମାନେ ଆଗରୁ ଶିଳରେ ବାଟୁଥିଲେ ଏବେ ଇଲେକ୍ଟ୍ରିକ ଗ୍ରାଇଣ୍ଡର ଆସିଲାଣି ସେଇଟାରେ ମାନେ ମସଲା ଗ୍ରାଇଣ୍ଡର କରୁଛନ୍ତି ଗ୍ୟାସରେ ତ କରେଇ ବସେଇକି ରୋଷେଇ କରୁଛନ୍ତି ଭାତ ତରକାରୀ ଯାହା ବି ରୋଷେଇ ଚାଲିଛି ଆଉ ଆଉ ଗ୍ରାଇଣ୍ଡର ତ ହଉଛି ମସଲା ବଟା କତୁରୁ ସବୁ ହୋଉଛି ଓଭେନରେ ଯେଉଁ ରଖୁ ପାଣି ଫାଣି ଗରମ କରୁଛନ୍ତି ଖାଦ୍ୟ ଗରମ କରୁଛନ୍ତି ଫ୍ରିଜରେ ସେସବୁ ବଳକା ଖାଦ୍ୟ ସବୁ ସବୁ ପନିପରିବା ଆଉ ଖାଇବା ତରକାରୀ ଫରକାରୀ ସବୁ ମାନେ ଫ୍ରିଜରେ ରଖୁଛନ୍ତି ଗରମ କରିକି ଖା ଖାଇବା ପାଇଁ ଆଉ ସବୁ ପରିବା ପରିବା ପତ୍ର ସବୁ ଫ୍ରିଜରେ ରହୁଛି ଦୁଇ ତିନ ପାଇଁ ଆଉ ଆଉ ହଉଛି ପରିବା ଷ୍ଟାଣ୍ଡ ଅଛି ପରିବାରେ ପରିବା ଷ୍ଟାଣ୍ଡରେ ପରିବା ରଖିବୁ ଆଉ ପନିକିରେ ତ ପରିବା କାଟିବୁ ଆଉ ଆଉ ପନିକିରେ ତ ପରିବା କାଟିବୁ ଆଉ ଛୁରୀ ଅଛି ଛୁରୀ ପନିକି ନଥିଲେ ଛୁରୀରେ ପରିବା କାଟିବୁ